ପୂର୍ବରୁ ଲୋକମାନେ ରୋଷେଇ କରିବା ପାଇଁ କାଠ ବ୍ୟବହାର କରୁଥିଲେ ଏହା ଆମକୁ ଜଙ୍ଗଲରୁ ସଂଗ୍ରହ କରିବା ପାଇଁ ପଡ଼ୁଥିଲା ବହୁତ ପରିଶ୍ରମ କରି କାଠ ସଂଗ୍ରହ କରୁଥିଲେ କିନ୍ତୁ ଆଧୁନିକ ଯୁଗରେ ଗ୍ୟାସ ସଂଯୋଗ ହେବା ଯୋଗୁଁ ରୋଷେଇରେ ପରିବର୍ତ୍ତନ ଆସିଅଛି ପୂର୍ବରୁ କାଠରେ ରୋଷେଇ କରିବା ଦ୍ୱାରା ମହିଳାମାନେ ବହୁତ ବିରକ୍ତି ଭାବ ପ୍ରକାଶ କରୁଥିଲେ ଯାହାଫଳରେ ଜଙ୍ଗଲ କ୍ଷୟ ହୁଏ ଏବଂ ବାୟୁମଣ୍ଡଳ ପ୍ରଦୂଷିତ ହେଉଥିଲା ଗ୍ୟାସର ବ୍ୟବହାର ଦ୍ୱାରା ମହିଳାମାନେ ସେଇ ବିରକ୍ତି ଭାବକୁ ପ୍ରକାଶ କରୁନାହାନ୍ତି ଏବଂ ବାୟୁମଣ୍ଡଳ ଦୂଷିତ ହେଉନାହିଁ ଏବଂ ଗ୍ୟାସଦ୍ୱାରା ମହିଳାମାନେ କମ ସମୟରେ ନିଜର ମନପସନ୍ଦ ଖାଦ୍ୟ ଗୁଡିକୁ ରୋଷେଇ କରି ଖାଇ ପାରୁଛନ୍ତି